ସମୟ ସହିତ ଯଦି ଆମେ ଦେଖିବା ତେବେ ସମୟ ସହିତ ଓଡ଼ିଆ ଭାଷା ବହୁତ ବିକଶିତ ହୋଇଛି କେବଳ ନିଜ ଓଡ଼ିଶାରେ ନୁହେଁ ବରଂ ବାହାରେ ମଧ୍ୟ ଆମର ଓଡ଼ିଆ ଭାଷା ଭାଷୀ ଲୋକମାନେ ଯେତେବେଳେ ବାହାରେ ଯେକୌଣସି କାମରେ ଯାଇ ନିୟୋଜିତ ହେଉଛନ୍ତି କଳା କ୍ଷେତ୍ରରେ ହଉ କିମ୍ବା ଟେକ୍ନୋଲୋଜି କ୍ଷେତ୍ରରେ ହଉ ସେତେବେଳେ ସେମାନେ ଓଡ଼ିଶାକୁ ସୁନାମଧନ୍ୟ କରୁଛନ୍ତି ଓଡ଼ିଆ ଭାଷାକୁ ଏବଂ ନିଶ୍ଚିନ୍ତ ଭାବରେ ଯେଉଁ ଆମର କ୍ରୀଡ଼ା କ୍ଷେତ୍ରରେ ବି ଖେଳାଳି ମାନେ ଆମର ବାହାରେ ଯାଇକି ବିଭିନ୍ନ ପ୍ରକାରରେ ନିୟୋଜିତ ହେଉଛନ୍ତି ଯାହାଫଳରେ କି ଓଡ଼ିଆ ସେମାନେ ଜାଣିପାରୁଛନ୍ତି ଏବେ ଓଡ଼ିଶାର ଲୋକ ଓଡ଼ିଆ ଲୋକ ଓଡ଼ିଆ ଭାଷାକୁ ସେମାନେ ପସନ୍ଦ କରୁଛନ୍ତି ଏବଂ ପରିବର୍ତ୍ତନ ଯଦି ଦେଖିବା ତେବେ ବିଭିନ୍ନ ପ୍ରକାରରେ ପରିବର୍ତ୍ତନ ମଧ୍ୟ ଘଟିଛି ଆଗକାଳରେ ଓଡ଼ିଆ ଆମେ ସମସ୍ତେ ବହୁତ ଓଡ଼ିଆ ଭାଷା କହୁ ଆଗରୁ ଆମେ ଅଧିକ ଅଲଗା ଭାଷାରେ କଥାବାର୍ତ୍ତା ହେଉନା ଯେମିତିକି ଆମେ ବର୍ତ୍ତମାନ ହେଉଛୁ ଆମେ ପ୍ରଥମେ କେବଳ ଶୁଦ୍ଧ ଓଡ଼ିଆ କହୁଥିଲୁ ଯେମିତିକି କେବଳ କେବଳ ଓଡ଼ିଆ ଭାଷା କିନ୍ତୁ ଏବେ ଆଉ ଆମେ ଏତେ ଶୁଦ୍ଧ ଭାଷା କହୁନୁ ତା'ସହିତ ଆମେ ଇଂରାଜୀ ଏବଂ ହିନ୍ଦୀର ମଧ୍ୟ ପ୍ରୟୋଗ କରୁଛୁ କାହିଁକିନା ହିନ୍ଦୀ ଆଉ ଇଂରାଜୀ ସବୁବେଳେ ଆମେ ମାନେ ଆମେ ଅଧିକ ଉନ୍ନତ ହେଲେ ତ ସେଇ ଭାଷାକୁ ବି ଆମେ ପ୍ରୟୋଗ କଲେ ତ ନିଶ୍ଚିନ୍ତ ଭାବରେ ଏବେ ଆମେ ଇଂରେଜ ଏବଂ ହିଦୀ ଏଇ ଦୁଇଟି ଭାଷାକୁ ମଧ୍ୟ ବହୁତ ପ୍ରୟୋଗ କରୁଛନ୍ତି ଓଡ଼ିଆ ସହିତ ଯେମିତିକି ଆମେ ଗୋଟେ କଥା କିଛି କହୁଛନ୍ତି ସେଥିରେ ଆମେ କିଛି ଓଡ଼ିଆ କିଛି ହିଦୀ କିଛି ଇଂଲିଶ ମିଶାଇ କହୁଛନ୍ତି ତ ନିଶ୍ଚିତ ଭାବରେ ଓଡ଼ିଶାର ଓଡ଼ିଶା ବାହାରେ ଯେତିକି ବିକଶିତ କରିଛି ଓଡ଼ିଆ ଭାଷା ସେହିପରି ଓଡ଼ିଶାର ଲୋକମାନେ ମଧ୍ୟ ଅନ୍ୟଭାଷାକୁ ବହୁତ ପ୍ରୟୋଗ କରୁଛନ୍ତି ଏବଂ ଓଡ଼ିଶା ପ୍ରଥମେ ଯେଉଁ ଶୁଦ୍ଧ ଆକାରରେ ଆମେ କହୁଥିଲେ ଏବେ ଆଜିକାଲି ଆମେ ଓଡ଼ିଆକୁ ଓଡ଼ିଶାର ଓଡ଼ିଆ ଭାଷାକୁ ଏତେ ଶୁଦ୍ଧ ଆକାରରେ କହୁନୁ ବିଭିନ୍ନ ପ୍ରକାର ଭାଷା ସେଥିରେ ପ୍ରୟୋଗ କରୁଛୁ ତ ନିଶ୍ଚିନ୍ତ ଭାବରେ ବିଭିନ୍ନ ପରିବର୍ତ୍ତନ ଘଟିଛି